ହ୍ୟାଲୋ ହଁ ସ୍ଵାତି ହୋଟେଲର ମ୍ୟାନେଜର୍ କହୁଥିଲେ କି ହଁ ହଁ ଆମେ ଜିନ୍ ଅର୍ଡ଼ର ନି କରିଥିନୀ ସେଟା କି ଆମେ ବାତିଲ୍ କରୁଛେ ତୁମର ପଇସା ମୋତେ ରିଟର୍ଣ୍ଣ କରିଦିଅ ମୋତେ ଏବେ ବହୁତ୍ ଅରଜେଣ୍ଟ ଦରକାର ଅଛି ହଁ କାଲ କେ ବି ହେବ ଯେ ମୋତେ ଆଜି ଟିକେ ଦରକାର ଥିଲା ଯଦି ଫୋନ ପେ କି ଗୁଗଲ୍ ପେ ଅଛି ବେଲେ ଟ୍ରାନ୍ସଫର୍ କରିଦିଅ ଯଦି ନାଇଁ ନା ବେଳେ କାହାର୍ ହାତରେ ଗୋଟେ ପଠାଇ ଦିଅ ହଁ